ହେଲୋ ମୁଁ ବାହାରୁ ଆସିଥିଲି ବୁଲିବା ପାଇଁ ଆପଣଙ୍କର ଦୋକାନ ଅଛି ହଁ ହଉ ଆପଣଙ୍କ ଦୋକାନରେ ସବୁ କ'ଣ ଜଳିଖିଆ ମିଳୁଛି ଆପଣଙ୍କର ଯୋଉ ବରା କେତେ ନେଉଚନ୍ତି ରେଟ୍ ନା ମୁଁ ଟିକେ ବାହାରୁ ଆସିଥିଲୁ ତ ମୋତେ ଯୋଉ ତୁମ ଦୋକାନ ଯୋଉ ନମ୍ବରଟା ଯୋଉ ଦେଲେ କହିଲେ ସେଇଠି ତାଙ୍କର ଭଲ ଦୋକାନ ଆଉ ତାଙ୍କର ଟିକେ ଜଳଖିଆ ସେଠି ଭଲ ମିଳେ ଆଉ ଆଉ ଆମେ ପାଞ୍ଚ ଛଅ ଜଣ ବୁଲିବା ପାଇଁ ଆସିଥିଲୁ କହିଲେ ସେ ତାଙ୍କର ଏଇ ଦୋକାନରେ ଜଳଖିଆ ଖାଇଲେ ଟିକେ ଭଲ ତାଙ୍କର ଆଉ ମୁଁ କହିଲି ଟିକେ କମ୍ ପଇସା ମୁଁ କହିଲି ଟିକେ ହଁ ହୁଁ ହୁଁ ଆଉ ତେଲ ଭଲ ତେଲରେ ଛାଣୁଛ ନା ଯୋଉ ଜଳଖିଆ ପୋଡ଼ା ତେଲ ନା ଫ୍ରେସ୍ ତେଲରେ ଛାଣୁଛ ପଇସା ପତ୍ର କିଛି କମ ହେବ ନା ନା ସେ ଏତିକି ଯୋଉ ରେଟ୍ ନା ନା ରେଟ୍ ମୁଁ କହିଲି ଟିକେ ରେଟ୍ କମ ହେବ ନା ଆମେ ତୁମ ଦୋକାନକୁ ଖାଇବା ପାଇଁ ଯିବୁ ଆଉ ସେଥିପାଇଁ ହଁ ସେ ଆମେ ଚାରି ପାଞ୍ଚଜଣ ଆସିଥିଲୁ ବାହାରୁ ବୁଲିବା ପାଇଁ

ଖାଲି ଜଳଖିଆ ନା ନା ଯୋଉ କୁରୁକୁରେ ବିସ୍କୁଟ୍ ଫିସ୍କୁଟ୍ ରଖୁଛନ୍ତି ସବୁ ହଉ ହଉ ନା ସେଇଆ ପଚାରୁଥିଲୁ ତୁମ ଦୋକାନକୁ ଯିବୁ ସେଥିପାଇଁ ଆଉ ହେଉଛି ଆମେ କହିଲୁ ଦେଖିବା ସେ ଫୋନ କରିନି ସେଇଥିପାଇଁ ଆଉ ଅଛି ନା ତୁମର ଯୋଉ ଦୋକାନରେ ଅଛ ନା ଆମେ ଟିକେ ଯାଇକି ଟିଫିନ କରିଥାନ୍ତୁ ସେଥିପାଇଁ ପଚାରାରୁଥିଲୁ

ହଉ ହଁ ଆଉ ଆମେ ଦୁଇ ଦିନ ପରେ ଯିବୁ ତ ସେଥିପାଇଁ ଆମେ କହିଲୁ ସବୁବେଳେ ଦେଖିବା ଦୋକାନ ଖୋଲା ରହୁଛି ନା ବନ୍ଦ ଅଛି ସେଥିପାଇଁ ହଉ ଆଉ ଆମର ଅର୍ଡରଟା ଟିକେ ରଖିଦେଇଥାନ୍ତୁ ଆମେ ଦୁଇ ଦିନ ପରେ ଯିବୁ ଆମେ ଏଠି ଅଛୁ ଆମେ ଗଲାବେଳକୁ ଟିକେ ଡେରି ହେବ ଦୁଇ ଦିନ ହୋଇଯିବ ଆଉ ଦୁଇ ଦିନ ପରେ ଯିବୁ ଗଲେ ସେଇଠି ଟିକେ ଜଳଖିଆ ଯୋଉ କରିବୁ ଦେଖିବା ତୁମ ଦୋକାନର ଜିନିଷ କେମିତି ସବୁ ଟେଷ୍ଟି ଅଛି କ'ଣ କେମିତି ଆଉ ଭଲ କି ଖରାପ ସେଥିପାଇଁ ଆଉ ଆମକୁ ଜଣେ ଦେଲେ ଯେ ତୁମ ନମ୍ବର କହିଲେ ତାଙ୍କର ଭଲ ମାନେ ସେ ଦୋକାନଟା ଭଲ ଦୋକାନ ଆଉ ତାଙ୍କର ଜିନିଷ ବି ଟେଷ୍ଟି ଆଉ ଗଲେ ବି ସେଠି କମ୍ ରେଟ୍ରେ ଟିକେ ଜିନିଷ ଖାଇବା ପାଇଁ ପାଇବେ ବାହାର ଅପେକ୍ଷା ଆଉ ସେଇଥିପାଇଁ ମୁଁ ଟିକେ ଫୋନ କରିଥିଲି ଆଉ କେମିତି କ'ଣ ଦେଖିବା ତାଙ୍କର ଅଛି ଯୋଉ ଇଏ ହଉ ତାହେଲେ ମୁଁ ରଖୁଛି